ମୁଁ ଗୋଟେ ଭୁଲ କାମ କରିଦେଇଛି କାହିଁକି ନା ଜଣକୁ ଭଲ ପାଇକି ଆଉ ଜଣକୁ ବାହାଘର ହେଲି ସେ ବାହାଘର ହବାରୁ ଘରର ପରିସ୍ଥିତି ଆର୍ଥିକ ପରିସ୍ଥିତି ଘରର ପରିସ୍ଥିତି ବହୁତ ଜଟିଳ ହବା ଜଟିଳ ହେଲା ରୁ ସେ ଝିଅକୁ ମୁଁ ଯେହେତୁ ଭଲ ପାଇଥିଲି ତାକୁ କେବେ ଭୁଲି ପାରୁନି ଏବେ ସୁଧା ବି ବାହାଘର ଅଲଗା ଜାଗାରେ କରିବାକୁ ଚେଷ୍ଟା କଲା କିନ୍ତୁ ବାହାଘର ବି ବର୍ଷେ ହେଲା ହେଇଛି ହେଲେ କଣ ହବ ସେ ଝିଅ ଯେହେତୁ ଗୋଟିଏ ଜଣକୁ ଭଲ ପାଇକି ଏତେ ଅନୁତାପ କରୁଥିଲି ସେ ଝିଅକୁ ବାହାଘର ନହେଇକି ଅଲଗା ଝିଅକୁ ମୁଁ ବାହାଘର ହେଲି ସେଟା ବହୁତ ବାଧିଲା ଘରର ବି ପରିସ୍ଥିତି ବହୁତ ଖରାପ କାହିଁକିନା ଘରେ ବି ରାଜି ହେଲେନି ଝିଅର ବାପା ମା' ବି ରାଜି ହେଲେନି ଯାହାକୁ ଭଲ ପାଇଥିଲି ତାକୁ ବାହାଘର କରିବାକୁ ତାଙ୍କ ଘର ଲୋକ ରାଜି ହେଲେନି ଆମ ଘର ଲୋକ ରାଜି ହେଲେନି ସେଇ ଝିଅକୁ ଅଲଗା ଜାଗାରେ ବାହାଘର କରିକି ଏଇନାକା ମୋର ପୁଅଟେ ହୋଇଛି ମୋର ଶାନ୍ତିରେ ଅଛି ମୋର ଘର ସଂସାର ଭଲରେ ଚଳାଇଛି ସେ ବି ଅଲଗା ଜାଗାରେ ବାହାଘର ହେଇକି ତାର ଘର ସଂସାର ଚଲେଇକି ତାର ଶାନ୍ତିରେ ରହିଛି ଯା ହେଉ ସେଇଟା ଗୋଟେ ଜିନିଷ କିନ୍ତୁ ବହୁତ କଷ୍ଟ ସେ ସମୟଟା ବହୁତ ବାଧିଛି ସେ ଯେଉଁ ଅନୁତାପ ସେ ଅନୁତାପ ଭୁଲି ହବନି କାହିଁକିନା ସେ ଯେଉଁ ଝିଅ ଅଲଗା ଜାଗାରେ ବାହାଘର ହେଲା ତାଙ୍କ ଘରେ କଳି ଝଗଡା ଆମ ଘରେ କଳି ଝଗଡ଼ା ବହୁତ ଅଶାନ୍ତି ଭିତରେ ଆମେ ଜୀବନ କାଟି ଆମେ ଅଲଗା ଜାଗାରେ ବାହାଘର ହୋଇ ବହୁତ ଯେମିତି ଯେମିତି ଚଳିବା କଥା ସେମିତି ଚଳିକି ଆମେ ଆମ ଘର ସଂସାର କରି ଘରଦ୍ୱାର କରି ଆରାମରେ ବର୍ଷେ ହେଲା ଆମେ ଆମର ଆମର ଜୀବନ ଯାପନ କରୁଛୁ